ହଁ ନମସ୍କାର କୋଉ ପେଟ ବଥା ହେଉଛି

ଠିକ ଅଛି ଆପଣ ଆସନ୍ତୁ ଏଇଠି ଦେଖିବା ମେଡ଼ିକାଲକୁ ଆସନ୍ତୁ ନାଇଁ ଆମର ଏଠି ଭଲ ସୁବିଧା ଅଛି ମେଡ଼ିସିନ ସୁବିଧା ଅଛି ଆଗ ଅଲ୍ଟ୍ରାସାଉଣ୍ଡ କରିବା ତାପରେ ମେଡ଼ିସିନ ଦେବା ଆଗ ଆସନ୍ତୁ ପଇସା ପତ୍ର ପଛେ ଦେଖିବା ଆସନ୍ତୁ ଅଲ୍ଟ୍ରାସାଉଣ୍ଡ କରିବା କଣ ହୋଇଛି ଦେଖିବା କୋଉଠି ହେଇଛି ପରେ ମେଡ଼ିସିନ ଦେବା ଆସିକି ଟିକେ ନହେଲେ ମର୍ନିଙ୍ଗ ଟାଇମ ରେ ଆସିକି ରୁହନ୍ତୁ ଦେଖିବା ହେଉ ଠିକ ଅଛି ସବୁ ପ୍ରକାର ମେଡ଼ିସିନ ଅଛି ଏଇଠେ ଆସନ୍ତୁ ଦେଖେଇକି ଯିବେ ଟ୍ରିଟ୍ମେଣ୍ଟ ହେଇକି ବାହାରୁ ସବୁ ବଡ଼ ଡକ୍ଟର ମାନେ ଆସୁଛନ୍ତି ହାର୍ଟ ପାଇଁ ତା'ପରେ ପେଟ ପାଇଁ ତା'ପରେ ବ୍ରେନ ଟ୍ୟୁମର ହୋଇଥିବ ବୋଇଲେ ଆସୁଛନ୍ତି କ୍ୟାନସର ପେସେଣ୍ଟ ପାଇଁ ସବୁ ପ୍ରକାର ପେସେଣ୍ଟର ଆସୁଛନ୍ତି ହଉ ଆସନ୍ତୁ ଆଗ ଆସନ୍ତୁ ପରେ ଦେଖିବା କଣ ପରୀକ୍ଷା କରିବା କେବେ ଆସିବ କେବେ ଆସିବେ ହଉ ଆମର ଏଇଠିକି ପହରଦିନ ଆସୁଛନ୍ତି ଡକ୍ଟର ବାହାରୁ ଆସନ୍ତୁ ଦେଖେଇବେ ପହରଦିନ ହଉ ହଉ ଠିକ ଅଛି ସକାଳୁ ଆସିବେ